କିଛି ସାଧାରଣ ପ୍ରକାରର କୁକୁଡ଼ା ଯାହାକି ଆମ ଆଖପାଖ ଅଞ୍ଚଳରେ ଚାଷ କରନ୍ତି ସେଗୁଡ଼ିକ ହେଲା ଗଞ୍ଜା ପେଣ୍ଠି ଏମୁ ପକ୍ଷୀ ଅଷ୍ଟ୍ରେଲିଆ କୁକୁଡ଼ା ଏ ଇତ୍ୟାଦି ଏସବୁ ଆମର ସହରରେ ପଶୁକୁ ଚାଷ କରନ୍ତି ଯେଉଁ ଯାହାକି ଗୋଟିଏ ରୁମ୍ରେ ନିଜର ତାପମାତ୍ରା ଅନୁସାରେ ଗରମ ହୋଇକି ଯେମିତି ରହିବ କୁକୁଡ଼ାକୁ ସେହିପରି ଘରର ସୁବିଧା କରାଯାଏ ସେହି ଘରେ ମାଟି ରଖାଯାଇଥାଏ ସେ କୁକୁଡ଼ାମାନଙ୍କୁ ସବୁ ଜାଲି ତିଆରି କରାଯାଏ ଜାଲି ଭିତରେ ସେମାନଙ୍କୁ ରଖି ଖାଇବା ପିଇବାକୁ ବି ଦାନା ଦିଆଯାଆନ୍ତି ଦିଆଯାଏ କୁକୁଡ଼ାକୁ କେଞ୍ଚୁଆ ପୋକଜାତୀୟ ଦ୍ରବ୍ୟ ଖାଇବାକୁ ଦିଆଯାଏ ଆଉ ସେମାନେ ଯେତେବେଳେ ଅଣ୍ଡା ଦେବା ଟାଇମ୍ ହୁଏ ସେତେବେଳେ ସେ ଉଷ୍ଣ ଜାଗାରେ ହିଁ ରହିବାକୁ ତାକୁ ରଖାଯାଏ ଅଣ୍ଡାକୁ ଉଷୁମ କରାଯାଏ ଉଷୁମ କରିଲାପରେ ଅଣ୍ଡା ଫାଟି ସେଥିରୁ ଛୁଆ ପ୍ରସ୍ତୁତ କରାଯାଏ ଅଣ୍ଡାକୁ ମଧ୍ୟ ବିକ୍ରି କରାଯାଏ କେତେ ଆଉ କୁକୁଡ଼ା ମଧ୍ୟ ପ୍ରସ୍ତୁତ ହେଲେ ଚିଆଁ ଆକାରରେ କେତେ ବିକ୍ରି କରାଯାଏ ଚିଆଁକୁ ବଡ଼ କରିକି ବି ସେମାନଙ୍କ ମାଂସକୁ ବି ବିକ୍ରି କରାଯାଏ ଯାହାକି ଆମର ଏହି ଅଞ୍ଚଳରେ ପାଞ୍ଚଶହ ଚାରିଶହ ଦୁଇଶହ ଏମିତି ଅନୁସାରେ ବିକ୍ରି ହୋଇଥାଏ